ଭବିଷ୍ୟତରେ ଓଡ଼ିଆ ଭାଷାକୁ ଆମେ ସମସ୍ତେ ଅନ୍ୟ ଭାଷା ଅପେକ୍ଷା ଯଦି ଅଧିକ ବ୍ୟବହାର କରିବା ଏବଂ ସବୁ କ୍ଷେତ୍ରରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରାଇବା ଏବଂ ଆମ ଯୁବପିଢ଼ିକୁ ଅଧିକ ଓଡ଼ିଆ ଭାଷାକୁ ପ୍ରଚଳନ ପାଇଁ ଚେଷ୍ଟା କରିବା ତାହା ହେଉଛି ଏହି ଆମ ଓଡ଼ିଆ ଭାଷାକୁ ସଂରକ୍ଷିତ ରଖିପାରିବା ବୋଲି ମୁଁ ଭାବୁଛି